ହାଲୋ ଭାଇ ମୁଁ ଏଇଟା ସାଫରନ ସ୍ପାଇସ ତ ତ ମୁଁ ଜଟଣୀରୁ ସ୍ୱାଧୀନ ମହାପତ୍ର କହୁଥିଲି ଆପଣଙ୍କ ରେସ୍ତୋରାଁରେ କିଛି ରେସିପି ମିଳିବ କି ଯେଉଁଟା ମୋ ମନ ମୁତାବକର ହୋଇପାରିବ କି ଟିକିଏ ମୋତେ ଲିଷ୍ଟଟା ଟିକିଏ ଜଣାନ୍ତୁ ତ ଯେମିତିକି ମୁଁ ଚାଁହୁଛି ଚପାତି ମଞ୍ଚୁରୀଆନ୍ ନାନ୍ ଏବଂ ଆଇସକ୍ରିମ ଯେଉଁଟାକି ଚକୋଲେଟ ଫ୍ଲେଭରର ଥିବ